କ୍ଲିନିକ ପ୍ଲସ୍ ସାମ୍ପୋ ଏହିଥିପାଇଁ ମଗାଇଥିଲି କି ଏହା ଚୁଟି କି ନରମ କରେ ଏହାର କଲର୍ ମୋତେ ବହୁତ ଭଲ ଲାଗେ ଆଉ ଏହା କମ ଟଙ୍କାରେ ଭଲ ଜିନିଷ ଏବଂ ଆଉ ଏହାର ବାସ୍ନା ମଧ୍ୟ ବହୁତ ବଢ଼ିଆ ଏଥିପାଇଁ ମୁଁ କ୍ଲିନିକ ପ୍ଲସ୍କୁ ବହୁତ ଭଲ ପାଏ ଆଉ ଏଥିପାଇଁ ହିଁ ମୁଁ ମଗାଇ ଥିଲି କ୍ଲିନିକ ପ୍ଲସ୍